ବାଇଶ ନଅ ଉନେଇଶ ଅଠାନବେ ପଚିଶ ଦୁଇ ଉନେଇଶ ସତାନବେ ଅଠେଇଶ ପାଞ୍ଚ ଉନେଇଶ ବୟାନବେ ଏକତିରିଶ ଏକତିରିଶ ଏକ ଉନେଇଶ ଅନେସୋତ ଏକ ଏକ ତିନି ଉନେଇଶ ଚଉରାନବେ